ମୋ ପ୍ରିୟ ଖେଳ ହେଉଛି ପୁଚି ମୁଁ ପୁଚିରେ ବହୁତ ଥର ପ୍ରାଇଜ୍ ଆଣିଛି ସେଥିପାଇଁ ମୋତେ ବହୁତ ଇଚ୍ଛା ପୁଚି ଖେଳିବା ପାଇଁ ମୁଁ ସବୁବେଳେ ପ୍ରଥମ ସ୍ଥାନରେ ପୁଚିରେ ଜିତିଥିଲି ଆଉ ମୋର ପ୍ରିୟ ଖେଳ ହେଉଛି କବାଡ଼ି କବାଡ଼ିରେ ମଧ୍ୟ ମୁଁ ମୋ ସାଙ୍ଗମାନଙ୍କ ସହିତ ବହୁତ ଭଲ ଭାବରେ ଆମେ ସାଙ୍ଗମାନେ ମିଶିକି ଖେଳିଥିଲୁ ଫାଷ୍ଟ ପ୍ରାଇଜ୍ ମଧ୍ୟ ଆଣିଥିଲୁ କବାଡ଼ିରେ କବାଡ଼ିରେ ଆମେ ସବୁବେଳେ ଜିତିଲୁ ଆଉ ଖୋ ଖୋ ଖୋ ଖୋ କରେ ଆମେ ସବୁବେଳେ ସବୁ ସାଙ୍ଗ ମିଶିକି ଖେଳୁ ସେଇଟି ମଧ୍ୟ ମୋ ସାଙ୍ଗ ମାନେ ବି ଜିତିଥାନ୍ତି ମୁଁ ବି ଜିତିଥାଏ ରିଲେ ରେସ୍ ରିଲେ ରେସ୍ ମଧ୍ୟ ମୁଁ ଭଲ ଭଲ ପ୍ରାଇଜ୍ ମଧ୍ୟ ଆଣିଥିଲି ରନିଂରେ ତ ମୁଁ ସେକଣ୍ଡ ପ୍ରାଇଜ୍ ଆଣିଥିଲି ସେଇଥି ପାଇଁ ମୋତେ ରନିଂ ମଧ୍ୟ ବହୁତ ପସନ୍ଦ ରନିଂରେ ମୁଁ ସବୁବେଳେ ଟୁ ମିଟର ହଣ୍ଡ୍ରେଡ଼ ମିଟରରେ ମୁଁ ସବୁବେଳେ ଫାଷ୍ଟ ହେଇଥାଏ ସେଥିପାଇଁ ମୋତେ ବହୁତ ଇଚ୍ଛା ରନିଂ